ଆମ ଗାଁରେ ସବୁ ପ୍ରକାରର ବିଭିନ୍ନ ପ୍ରକାରର ଖେଳ ଖେଳାଯାଏ ଯେମିତିକି କ୍ରିକେଟ୍ ଫୁଟବଲ୍ ବ୍ୟାଡ଼ମିଣ୍ଟନ୍ ଭଲିବଲ୍ ସବୁ ପ୍ରକାରର ଖେଳ ଯାକ ଖେଳାଯାଏ ଏବଂ ଆଉ ବ୍ୟାଡ଼ମିଣ୍ଟନ୍ ଖେଳିବା ପାଇଁ ଦୁଇଜଣ ପ୍ଲେୟର୍ ଦରକାର ପଡ଼ିଥାଏ ଦୁଇଟା ବ୍ୟାଟମିଣ୍ଟନ୍ ଏବଂ ଗୋଟେ କର୍କ ସାହାଯ୍ୟରେ ସେଇଟା ଖେଳାଯାଏ ଗୋଟେ ଗ୍ରାଉଣ୍ଡ୍ରେ ଦୁଇ ଜଣ ଛିଡ଼ା ହେଇଥିବେ ମଝିରେ ଗୋଟେ ନେଟ୍ ଟଣା ହେଇଥିବ ଜଣ ଦୁଇ ଜଣ ଅପୋଜିଟ୍ ସାଇଡ଼୍ରେ ଛିଡ଼ା ହେଇଥିବେ ଏବଂ କର୍କ୍ ଆଉ ଦୁଇଟା ବ୍ୟାଟ୍ ସାହାଯ୍ୟରେ ସେଇଟା ଖେଳାଯାଏ